ହଁ ଆମର ଏଇଠି ଆମେ ଯେହେତୁ ଓଡ଼ିଶାର ପଶ୍ଚିମ ଦିଗରେ ରହୁଛନ୍ତି ତ ଆମର ଏଇଡ଼େ ସମ୍ବଲପୁରୀ ଶାଢ଼ୀ ବହୁତ ପ୍ରସିଦ୍ଧ ତ ଆମ ଗାଁରେ ବହୁତ ଏମିତି ଅଛନ ବୁଣାଲି ଭାଇ ଯେଉଁମାନେ ଆମର ଆମର ଯେଉଁ ସଂସ୍କୃତି ଅଛି ପାଇଁ ସମ୍ବଲପୁରୀ ଶାଢ଼ୀ ବୁଣନ୍ତି ଓ ସେ ବହୁତ ବଢ଼ିଆ ଜାଆନ୍ତି ତ ବହୁତ ଜାଗାରେ ସେଇଟା ବହୁତ ପର୍ଯ୍ୟନ୍ତ ଯାଏ ବିକ୍ରି ହେବା ପାଇଁ ଥରେ ଥରେ ଆମ ରାଜ୍ୟ ବାହାରକୁ ଯାଏ ଗୋଟେ ଗୋଟେ ତ ଦେଶ ବାହାରକୁ ବି ଯାଇଛି ଆମ ଦେଶର ବଡ଼ ବଡ଼ ହସ୍ତିମାନେ ଯେଉଁ ଅଛନ୍ତି ସେମାନେ ମଧ୍ୟ ଏ ସମ୍ବଲପୁରୀ ଶାଢ଼ୀକୁ ପିନ୍ଧନ୍ତି ଆର୍ ଆମେ ଚେଷ୍ଟା କରୁ କି ଆମର ଯେଉଁ ସଂସ୍କୃତି ଅଛି ଆମ ସମ୍ବଲପୁରୀ ଶାଢ଼ୀ ହଉ କି ଭାଷ ହଉ ତା ପ୍ରତି ଆମେ ସଚେତନତା କରୁ ଓ ଆମ ଢାଞ୍ଚାକୁ ଲୋକପ୍ରିୟତା ପ୍ରସିଦ୍ଧ କରିବାକୁ ବହୁତ ଆମେ ସଚେତନତା ହଉ ତା' ପ୍ରତି